ଆମକୁ କୃଷି ପାଇଁ ସରକାରଙ୍କ ଠାରୁ କିଛି ଋଣ ଓ କିଛି ଲାଭ ମିଳିଥାଏ ଯେପରି ପ୍ରଧାନମନ୍ତ୍ରୀ କୃଷି ଋଣ ଯୋଜନା ନାବାର୍ଡ଼ ଠାରୁ ଆମେ ବିହନ ପାଇପାରୁଛୁ ପ୍ରତ୍ୟେକ ବିହନ ସେ ଆମ ଘରେ ଆଣିକି ପହଞ୍ଚେଇ ଦେଇପାରୁଛନ୍ତି ଏହି ସବୁ ସୁବିଧା ଆମେ ସରକାରଙ୍କ ଠାରୁ ପାଉଛୁ ଯେପରି କାଳିଆ ଯୋଜନା ଦ୍ୱାରା ବି କୃଷକ କିଛି ଅର୍ଥ ଲାଭ କରୁଛି ତାକୁ ସେ କୃଷିରେ ଲଗାଇ ସେଥିରୁ କିଛି ଉପର୍ଜନ କରିପାରୁଛି